ହ୍ୟାଲୋ ହୋଟେଲ ସ୍ୱାଗତ ମୋର ଏକ ସାଙ୍ଗର ବର୍ଥଡ଼େ ପାର୍ଟି ପାଇଁ ମୋତେ ବହୁତ ପରିମାଣ ଖାଦ୍ୟ ଦରକାର ଆପଣ ଦେଇପାରିବେ କି ହଁ ସାର୍ କ'ଣ କ'ଣ ଦରକାର ମୋତେ ଦରକାର ଭାତ ଡାଲି ଚିକେନ୍ ଖଟା ଭଜା କେବେ ଦରକାର ସାର୍ ମୋତେ ପନ୍ଦର ତାରିଖରେ ଦରକାର ଅପରାହ୍ନ ଦୁଇଟାରେ ଆପଣ ଆଣିପାରିବେ କି ଦୁଇଟାରେ ହଁ ସାର୍ ଆଉ ଏତେ ଜିନିଷ ଅର୍ଡ଼ର କରୁଛି କିଛି ରିହାତି ମଳିବ କି ନା ହଁ ସାର୍ ମଳିବ